ହଁ ହ୍ୟାଲୋ ଆପଣ ଯେଉଁ ଆସିଥିଲେ ଏବେ ପାଇପ୍ ସଜାଇବା ପାଇଁ ଏଇଠି ଗୁଡୁରି ସାହିରୁ କହୁଥିଲି ହଁ ହଁ ଆମର ପାଇପ୍ ବାଥ୍ରୁମ୍ ପାଇପ୍ କିଚେନ୍ର ପାଇପ୍ ସବୁ ଖରାପ ହୋଇଯାଇଛି ତ ଟିକିଏ ସଜାଇ ଦେଇଥାନ୍ତେ ସେଗୁଡ଼ିକ ପାଣି ସବୁ ଲିକେଜ୍ କରୁଛି ସେଗୁଡ଼ିକ ଆଉଥରେ ସଜାଇବାକୁ ପଡ଼ିବ ସେଗୁଡ଼ିକ ପାଣି ଲିକେଜ୍ ହେଉଛି ଆଉଥରେ ସଜାଇବାକୁ ପଡ଼ିବ ହଁ ଆପଣ କେମିତି ସଜାଇଥିଲେ ସେଇଟା କାହିଁକି ତ ଶୀଘ୍ର ଖରାପ ହୋଇଗଲା ଆଉ ମୋ' ପିଲାଛୁଆଗୁଡ଼ିକ ୟୁଜ୍ କରି କେତେବେଳେ ଖରାପ ହୋଇଯାଇଛି ଆଉ ହଁ ହୋଇଗଲାଣି ତିନି ଘଣ୍ଟା ହୋଇଗଲାଣି କଲବଲ ପାଣି ପାଇଁ ଆଉ ଆଜି ହିଁ ଖରାପ ହୋଇଛି ସକାଳେ

କେତେବେଳେ ଆସିବେ କି ହଁ ଟିକିଏ ଶୀଘ୍ର ଶୀଘ୍ର ଆସି ହଁ ହେଉ ଠିକ୍ ହଁ ଶୀଘ୍ର ଟିକେ ଆସିବାକୁ ଚେଷ୍ଟା କରିବେ ପାଣି ପାଇଁ ହଇରାଣ ହେଉଛୁ ଆଉ ଟିକିଏ ଶୀଘ୍ର ଆସିଲେ ହେବ ନାହିଁ ସେଇଠି ସାରିକି ଟିକିଏ ଆପଣ ଶୀଘ୍ର ଆସନ୍ତୁ ଆଉ ଭଲ ଦେଇଥିଲେ ତା'ହେଲେ ଖରାପ ହୋଇଗଲା କେମିତି ଉପରେ ଆପଣ ଆସିଲେ ଦେଖିବେ କ'ଣ ହୋଇଛି ନାହିଁ ନାହିଁ ନାହିଁ ହେଉ ଠିକ୍ ନାହିଁ ନାହିଁ ଆସନ୍ତୁ ଉପରବେଳା ଆସନ୍ତୁ ସଜାଇକି ଯିବେ ଆମ ଘରେ ତ ଛୋଟ ପିଲା ନାହାନ୍ତି ଆଉ ବଡ଼ ହୋଇଗଲେଣି ଆଉ ଟିକିଏ ସଜାଇଦେଇକି ହେଉ ସେଇଟା ବି ଖରାପ ହୋଇଯାଇଛି ପାଣି ଲିକେଜ୍ ହେଉଛି ପାଣି ଆସୁନାହିଁ ହଁ ବାଥରୁମ୍ର ବି ସେଇଟା ଖରାପ ହୋଇଛି ଟ୍ୟାପ୍ଟା ଟିକିଏ ଟିକିଏ ସେଇଟା ମୁଁ କ'ଣ ଖରାପ କଲି ସେଇଟା ତ ଅଟୋମେଟିକ୍ ଖରାପ ହେଲା ନା ହଁ ହଁ ଟିକିଏ ଶୀଘ୍ର ଆସିବାକୁ ଚେଷ୍ଟା କରିବେ ଆଉ ଯେମିତି ହେଲେ ସନ୍ଧ୍ୟା ସୁଦ୍ଧା ଆସିକି ସଜାଇଦେଇକି ଯିବେ ଆପଣ ହଁ ପରା ରୋଷେଇବାସ ନହେଲେ ପିଲା ଛୁଆ ଆମର ହଇରାଣ ହୋଇଯିବେ ନା ସ୍କୁଲ୍ ଯିବା ପାଇଁ ହେଉ ସନ୍ଧ୍ୟାବେଳେ ଆସିବେ ଅଲଗା ଅଲଗା ଅଲଗା ପିଲାଗୁଡ଼ିକ ଭଲରେ ସଜାଉନାହାନ୍ତି ଆପଣ ହିଁ ଆସନ୍ତୁ ପିଲା ପଠାଇଲେ ତାଙ୍କୁ ପିଲା ପଠାଇଲେ ସେ କେମିତି ଲଗାଇକି ପଳାଉଛନ୍ତି ଆଉ ଥରେ ହିଁ ଖରାପ ହେଉଛି ହେଉ ଟିକେ ଆସିବାକୁ ଚେଷ୍ଟା କରିବେ ଆଉ ହେଉ ରଖୁଛି ତା'ହେଲେ